ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ପାଇଁ ଏଲ ଆଇ ସି ଆମର୍ ବହୁତ ଆବଶ୍ୟକ ଏଲ ଆଇ ସି ଦେଲେ ଯେତେବେଳେ ଅସୁବିଧା ସୁବିଧା ଅଛି ସେଇଟା ପାଇ ଏଲ ଆଇ ସି କରିବା ନିଖାଧିକ ଦରକାରକା

ଆମର୍ ଚିକିତ୍ସା ପାଇ ଆମର ଅଛି ନବୀନ ଯୋଜନା ସେଇଠି ସେ କାର୍ଡ଼ ଦେଲେ ଫେରେ ଚିକିତ୍ସା ହୁଏ କିଛି ଅସୁବିଧା ହୁଏ ନାହିଁ ଆମର ସେଇଠି ଗୋଟେ ଆଉ ଗୋଟେ ସୁବିଧା ଆଉ ଏଲ ଆଇ ସି ସୁବିଧା ପାଇ ଆଉ ନବୀନ ସୁବିଧା ପାଇ ଖର୍ଚ୍ଚ କିଛି ନାଇଁ